ମୋ'ର ଶ୍ରେଷ୍ଠ ଚିତ୍ରାଙ୍କନ ହେଉଛି ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ସେ ଚିତ୍ରଟା ମୋତେ ତିନିଘଣ୍ଟା ଲାଗିଥିଲା କରିବାକୁ ସେ ଚିତ୍ରଟା ମଧ୍ୟ ମୋ'ର ସବୁଠାରୁ ଭଲ ହୋଇଥିଲା ସମସ୍ତେ ପସନ୍ଦ କରିଥିଲେ ସେ ଚିତ୍ରଟାକୁ